ଆମ ଆଖପାଖରେ ଗୋଟେ ବୈପାରିଗୁଡ଼ାରେ ଲଜ୍ ଅଛି ସେଠି କଣ କ'ଣ ସୁବିଧା ଅଛି ଆମେ ତ କେବେ ଯାଇନୁ ସେ ବିଷୟରେ କେବେ ଜାଣିନୁ ଆଗକୁ ଯଦି କ'ଣ କାମ ପଡ଼ିବ ସେଠି ଯିବୁ ତାର ସୁବିଧା ସୁଯୋଗ ପାଇଲା ପରେ କହିବୁ ହଁ କିଏ ସେଠି ଯଦି ସୁବିଧା ପାଇଛନ୍ତି ସେମାନେ କହିବେ ଶୁଣିଛୁ ସେଠି ଖାଇବାର ରହିବାର ଶୋଇବାର ବହୁତ କିଛି ସୁବିଧା ଅଛି ଏବଂ ସୁବିଧା ମଧ୍ୟ ଲୋକଙ୍କୁ ଯୋଗେଇ ଦେବେ ବୋଲି କହିବେ ଲଜରେ ହଉ କିମ୍ବା ହୋଟେଲରେ ହଉ କି ହୋମରେ ହଉ ଖାଦ୍ୟ ଏବଂ ବାଥ୍ରୁମ୍ ଶୋଇବା ବେଡ୍ରୁମ୍ ସବୁ ସୁବିଧା ଅଛି ବୋଲିକିନା କହିବେ ଆମେ ଯାଇନୁ ଯଦି କାମ ପଡ଼ିବ ଆଗକୁ ଯିବୁ ଏବଂ ସୁବିଧା ସୁଯୋଗ ପାଇବୁ ବୋଲି ଆଶା ଏବଂ ବିଶ୍ୱାସ ଏବଂ ଖାଦ୍ୟ ମଧ୍ୟ ସ୍ୱଇଚ୍ଛାରେ ଦେବେ ବୋଲି କହିଛନ୍ତି ସେଠି ଗଲା ପରେ ଜଣା ପଡ଼ିବ କ'ଣ କ'ଣ ସବୁ ସୁବିଧା ଅଛି